ମୁଁ ମୋ ପରିବାର ପାଇଁ ଯଦି କିଛି ସ୍ୱାସ୍ଥ୍ୟକର ବ୍ୟଞ୍ଜନ ତିଆରି କରୁଛି ତାହା ହଉଛି ତାହା ହଉଛି ମାଣ୍ଡିଆ ମାଣ୍ଡିଆ ହଉଛି ଶରୀର ପାଇଁ ବହୁତ ସ୍ୱାସ୍ଥ୍ୟକର ଗୋଟେ ବ୍ୟଞ୍ଜନ ଯାହାକି ବହୁତ ଭଲ ଆଉ ବହୁତ ସହଜରେ ହେଇଯାଇଥାଏ ତ ମୁଁ ପ୍ରାୟତଃ ମୋ ଘରେ ମାଣ୍ଡିଆ କରିଥାଏ ମୋ ପରିବାରଙ୍କ ପାଇଁ ତାଙ୍କ ଶରୀର ପାଇଁ ବି ମାଣ୍ଡିଆ ବହୁତ ଭଲ ଆହୁରି ଅଲଗା ଅଲଗା ସବୁ ବ୍ୟଞ୍ଜନ ଅଛି କିନ୍ତୁ ପ୍ରାୟତଃ ମୁଁ ମୋ ପରିବାର ପାଇଁ ମାଣ୍ଡିଆ ତିଆରି କରୁଛି ଆଉ ମାଣ୍ଡିଆ ତାଙ୍କୁ ଶରୀର ପାଇଁ ବି ଭଲ ଆଉ ସମସ୍ତଙ୍କୁ ମାଣ୍ଡିଆ ଭଲ ବି ଲାଗେ ଆଉ ଆମ ମାଲକାନଗିରି ଭିତରେ ତ ମାଣ୍ଡିଆ ବହୁତ ବହୁତ ବ୍ୟବହାର ହୁଏ ପ୍ରାୟ ସମସ୍ତେ ମାଣ୍ଡିଆ ଖାଆନ୍ତି ମାଣ୍ଡିଆ ଗୋଟେ ପୁଷ୍ଟିକର ଖାଦ୍ୟ ଯାହାକି ସମସ୍ତେ ଖାଇପାରନ୍ତି ସମସ୍ତଙ୍କ ଶରୀର ପାଇଁ ଭଲ ତ ପ୍ରାୟ ଆମ ଘରେ ମୁଁ ମାଣ୍ଡିଆ ତିଆରି କରୁଛି